ମୁଁ ପନ୍ଦରଦିନ ଭିତରେ ଗୋଟିଏ ମୋବାଇଲ କିଣିଥିଲି ମୋବାଇଲ ହ୍ୟାଙ୍ଗ ହେଉଛି ସ୍ପିକର୍ରେ ମଧ୍ୟ ବହୁତ ଅସୁବିଧା ହେଉଛି କଥାବାର୍ତ୍ତା ହୋଇ ହେଉନି ତା'ର ଡିସପ୍ଲେ ବି ମଧ୍ୟ କାମ କରୁନି